ଚାଓମିନ୍ ଫାଓମିନ୍ ବନାବାର୍ ଲାଗି ଭଲ ଲାଗ୍ସି ଆଉ ମାଂସ ତୁନ ବନାବାର୍ ଲାଗି ଭଲ ଲାଗ୍ସି ଆଉ ଘରେ ଯେତିକି ବି ଡାଲ ଡୁଲା ରନ୍ଧା ବଢ଼ା ଏସନ କରସନ୍ ସବୁ ବନାବାର୍ ଲାଗି ଭଲ ଲାଗ୍ସି ମନ ଲାଗ୍ସି ସବୁ ନିଜେ ସବୁ ଲାଗ୍ସି ଗୁଟେ ବନାବାର୍ ଲାଗି ଆଉ ଭାତ ଭୁତା ଯେତିକି ବି ଅଛି ସବୁ ବନା ବୁନି କର୍ସି ମୁଇଁ ସବୁ ରନ୍ଧା ବଢ଼ା ମୁଇଁ ଏକଲା କର୍ସି ଆଉ ଡାଲ ଡୁଲା ଇ ତୁନ ଶାଗ ଯେତେ ଅଛି ମୁଇଁ ଏକଲା ଘରେ ରନ୍ଧା ବଢ଼ା କର୍ସି ସବୁରି ମୁଇଁ ମୁଇଁ ନିଜେ ରାନ୍ଧସି ଆଉ ଯେତେ ତୁନ ଶାଗ ଅଛେ ସବୁ କଟା ବଟା କଟା ବଛା କରିକିରି ସବୁ ମୁଇଁ ନିଜେ ବନାସି ଆଉ ଯେତ୍କି ଅଛନ୍ ସବୁ ସବୁ ପକାସି ରନ୍ଧା ବଢ଼ା କରି କିରି ଆଉ ଯେତ୍କି ରେସିପି ଅଛି ଘରେ ବନ୍ସି ସବୁ ନିଜେ ନିଜର ମନ ବନାସି ଆଉ ସବକୁ ଖା ପିଆ କର୍ସି